ଆମର୍ ଅଞ୍ଚଳର ଆଦିବାସୀ ଲୋକ ଲୋକମାନେ ଜଙ୍ଗଲରେ ରହନ୍ତି ସେ ଶିକାର କରନ୍ତି ଆଉ ସେ କପଡ଼ା କପଡ଼ା ନ ପିନ୍ଧି ସେ ପତର୍ ଆମର ହେଲା କଦଳୀ ପତର୍ ସେ ଝାଉଁ ପତର୍ ଏ ପତର୍ମାନ ପିନ୍ଧି ପିନ୍ଧି କରି ଟାଙ୍ଗୀ ଧରି କରି ବୁଲନ୍ତି ଆଉ ସେମାନେ ସେମାନେ ହଉଚନ୍ ଯେଉଁ ହରିଣ କିମ୍ବା ଆମର୍ ବର୍ହା କିମ୍ୱା କିନ୍ ଘୁସୁରୀ ଏଟା ଏଇଟାମାନଙ୍କୁ ଦେଖି କରି ସେମାନେ ଶିକାର କରନ୍ତି ଆଉ ସେମାନେ ଖାଆନ୍ତି ଖାଇ କି ସେମାନେ ଜୀବନ ରଖନ୍ତି ସେମାନେ ଏଇଖିନି ଯେତେବେଲେ ଆସିଲା ଆମର୍ ୟାଡ଼୍ର ଲୋକ ମାନେ ସମ୍ୱଲପୁରୀଆ ଲୋକମାନେ କି ଗଲେ କିଏ ଗଲେ କିଏ ଆଇଲେ କାହାକୁ ଦେଖି ଦେଲେ ସେ ଯଦି ହଂସି ଦେଲି ସେମାନେ ଆଉ ନାଇ ବଞ୍ଚ ସେ ତାକୁ କୁଦେଇ କୁଦେଇ ଟାଙ୍ଗୀ ଧରି କରି ଟାଙ୍ଗୀରେ ଯିହୋ ହେଲା ଟାଙ୍ଗୀ ଧରିବେ ତାହାକୁ କୋରେଇ କୋରେଇ ମାରିବେ ହେଲା ସେଥିର୍ ଲାଗି ସେମାନେ ସେ ଜଙ୍ଗଲ ଭିତରେ ରହିସନ୍ ଆଉ ଆମର୍ ବହାର୍ କେନ୍ ଆସନ୍ ଆଉ ଆମର୍ ୟାଡ଼୍ର ଲୋଗ୍ ମାନେ ବି ସେ ଭିତରେ ବି ନେଇଁ ଯାନ୍